ବ୍ୟବସାୟ ଆରମ୍ଭ କରିବା ସମୟରେ ଗ୍ରାମୀଣ ଲୋକମାନେ ପ୍ରଥମତଃ ଏତେଟା ଶିକ୍ଷିତ ହୋଇନଥାନ୍ତି ଏବଂ ବ୍ୟବସାୟ ବିଷୟରେ ଏତେଟା ଜ୍ଞାନ ଅର୍ଜନ କରିନଥାନ୍ତି ଗୋଟିଏ ଯେକୌଣସି ଛୋଟ ବ୍ୟବସାୟ କରିବାକୁ ହେଲେ ମଧ୍ୟ ଆମକୁ ପ୍ରଥମେ ସେସବୁ ବିଷୟରେ କିଛିଟା ଗବେଷଣା କରିବାକୁ ପଡ଼ିଥାଏ ଯେପରିକି କିଭଳି ଜିନିଷ ବିକିବାକୁ ହୁଏ କେତେ ଦରଦାମରେ ବିକିବାକୁ ହୁଏ କେଉଁ କେଉଁ ଲୋକଙ୍କୁ ଆମେ ମୁଖ୍ୟତଃ ଏହିସବୁ ଜିନିଷ ବିକିଲେ ଆମେ ଲାଭଦାୟକ ହୋଇପାରିବା ତେଣୁ ଏସବୁ ବିଷୟରେ ଜଣେ ନ ଜାଣି ଯେତେବେଳେ ବ୍ୟବସାୟଟି ଆରମ୍ଭ କରିଥାଏ ତାର ଲାଭଦାୟକ ବା ଫଳପ୍ରଦ ହେବାର ଶତକଡ଼ା କମ ଥାଏ ତେଣୁ ଏସବୁକୁ ଜାଣି ନିଜର ଦୋକାନ ବା ବ୍ୟବସାୟ ଆରମ୍ଭ କଲେ ଗୋଟିଏ ଗ୍ରାମୀଣ ଲୋକଟି ଲାଭଦାୟକ ହୋଇପାରିବ ଗ୍ରାମୀଣ ଲୋକଙ୍କୁ ଭାରତ ସରକାର ପରିବହନର ସୁବିଧା ସୁଯୋଗ ଏବଂ କିଛି ଋଣ ଅଳ୍ପ ସୁଦ୍ଧ ହାରରେ ଯୋଗାଇ ଦେଲେ ସେମାନେ ଏହାର ଉପକାର ପାଇପାରନ୍ତେ ଏବଂ ଆଜିକଲି ସବୁ କିଛି ଇଣ୍ଟର୍ନେଟ ବା ମୋବାଇଲ ମଧ୍ୟମରେ ହେଲାଣି ତେଣୁ ଗ୍ରାମୀଣ କ୍ଷୁଦ୍ର ବେବସାୟୀ ବା ଲୋକମାନଙ୍କୁ ଯଦି ଆମେ ଇଣ୍ଟର୍ନେଟର ଜ୍ଞାନ ପ୍ରଦାନ କରି ସେମାନେ କିପରି ତା' ଦ୍ଵାରା ନିଜର ବ୍ୟବସାୟ କରିପାରିବେ ଏବଂ ସେହି ଇଣ୍ଟର୍ନେଟ ଦ୍ଵାରା ନିଜର ଜିନିଷ ବିକି ଅର୍ଥ ଉପାର୍ଜନ କରିପାରିବେ ସେ ସବୁ ବିଷୟରେ ଜ୍ଞାନ ପ୍ରଦାନ କଲେ ସେମାନେ ମଧ୍ୟ ଉପକୃତ ହୋଇପାରନ୍ତେ